ବିଗତ କିଛି ଦସନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ପ୍ରକାର ନୂତନ ଚାକିରି ମଧ୍ୟ ବାହାରିଛି ବିଭିନ୍ନ ପ୍ରକାର ଚାକିରି ମଧ୍ୟ ପିଲାମାନେ କରୁଛନ୍ତି ଏବଂ ଭୂମିକା ସୃଷ୍ଟି କରିଛି ଏବଂ ଯେଉଁ ୟୁଟ୍ୟୁବର ମାଧ୍ୟମରେ ୟୁଟ୍ୟୁବର ଯେଉଁ ବର୍ତ୍ତମାନ ନୁଆ ନୁଆ ପିଲାମାନେ ବାହରିଛନ୍ତି ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପ୍ରକାର ବିଭିନ୍ନ ଦାର୍ଶନିକ ଜାଗାକୁ ଯାଇଁ ବିଭିନ୍ନ ଖାଦ୍ୟସ୍ଥଳୀକୁ ଯାଇଁ ସେମାନେ ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ଜାଗାର ଜିନିଷ ଦର୍ଶାଇଛନ୍ତି ବା ଲୋକମାନଙ୍କୁ ଦେଖାଉଛନ୍ତି ଏବଂ ଭ୍ରମଣ କରୁଛନ୍ତି ଏ ଜା ତା' ସହିତ ରହୁଛି ଯେଉଁ ହାତ୍ୟ ହାସ୍ୟ ଅଭିନେତା ହାସ୍ୟ ହାସ୍ୟ କଳାକାର ଭାବରେ ଏବଂ ହସେଇ ଲୋକମାନଙ୍କୁ ମଧ୍ୟ ଟିଭି ମାଧ୍ୟମରେ ହେଉ କିମ୍ବା ଯାତ୍ରା ମାଧ୍ୟମରେ ହେଉ ପାଲା ମାଧ୍ୟମରେ ଲୋକମାନଙ୍କୁ ଦର୍ଶାଇଛନ୍ତି ଏବଂ ଭାରତର ଯୁବକମାନେ ଆଜିକାଲି ଅନଲାଇନରେ ରହି ଅନଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଚାକିରୀ କରିବାକୁ ଚାହୁଁଛନ୍ତି ଏବଂ ଘରେ ବସି ସେ ପଇସାର ରୋଜଗାର କରିବାକୁ ଚାହୁଁଛନ୍ତି